ହଁ ମୁଁ ଚାହୁଁଚି କି ମୋ ପୁଅ ଭାଇ ବହୁ ଝିଅ ଏମାନେ ସମସ୍ତେ ଶିକ୍ଷିତ ହୁଅନ୍ତୁ କାହିଁକି ନା ସମାଜରେ ଶିକ୍ଷା ନାହିଁ ମାନେ କିଛି ବି ନାହିଁ ଯେହେତୁ ଆଜିକାଲି କା ଦୁନିଆ ବିଷୟରେ କହୁଛି ଆଜିକାଲି ଦୁନିଆ ବିଷୟରେ କହିଲେ ଗୋଟେ ଝିଅ ଯଦି ବି ଆମେ ବାହାଘର ଖୋଜୁଛୁ ଗୋଟେ ଝିଅ ପାଇଁ ତ ପୁଅ ଯଦି ପାଠ ପଢିଛି ଆଉ ଝିଅ ପାଠ ପଢିନି ପୁଅ କହୁଛି ମୁଁ ସେଇଠି ବାହା ହେବିନି କାହିଁକି ନା ସେ ଏଜୁକେଟେଡ଼୍ ନୁହଁ ତ ଏଇଠି ବି ଶିକ୍ଷାର ଆବଶ୍ୟକତା ରହୁଛି ସେଥିପାଇଁ ମୁଁ ଚାହୁଁଛି କି ମୋ ପୁଅ ଭାଇ ବହୁ ଏବଂ ନାତି ନାତୁଣୀ ଝିଅ ଯଉମାନେ ବି ହୁଅନ୍ତୁ ସେମାନେ ସବୁ ଶିକ୍ଷିତ ହେବା ଦରକାର ଓ ବହୁତ ପାଠ ପଢିବା ଦରକାର କାହିଁକି ନା ଯଦି ଶିକ୍ଷିତ ନ ହେବେ ତା'ହେଲେ ସମାଜରେ କିଛି ବି କରି ପାରିବେନି କାହିଁକି ନା ଯଦି ଗୋଟେ ଲୋକଟେ ଚାଷ କରୁଛି ତ ସେଥିରୁ ସେ କେତେ ଲାଭପାଉଛି କ୍ଷତିପାଉଛି ଯଦି ସେ ଶିକ୍ଷିତ ହେଇଥିବ ତ ଜାଣି ପାରିବ ନା ନହେଲେ ସେ ପାଞ୍ଚ ଟଙ୍କା ଜିନିଷକୁ ଦୁଇ ଟଙ୍କାରେ ଦେଇଦେବ ତ ତା'ର ଲାଭ କ'ଣ ଅଛି ସେଥିପାଇଁ ଆମକୁ ଶିକ୍ଷାର ବହୁତ ଆବଶ୍ୟକତା ରହିଛି ଆଉ ଆଜିକାଲି ତ ଦୁନିଆରେ ଶିକ୍ଷା ନଥିଲେ ତ କିଛି ବି ନାହିଁ ନା ମୁଁ ସେଥିପାଇଁ ଚାହୁଁଛି ମୋ ଘରର ସମସ୍ତ ମେମ୍ବର ଆଉ ସମସ୍ତେ ଏମିତି ଶିକ୍ଷିତ ହୁଅନ୍ତୁ ଆଜିକାଲି ଦୁନିଆରେ ତ ଯିଏ ବି ପାର୍ଲର ଯାଉଛନ୍ତି ସେମାନେ ଚୁଟି ଯେଉଁମାନେ କାଟୁଛନ୍ତି ଯେଉଁମାନେ ପାର୍ଲରରେ ଯାଇକି ତ ସେମାନେ ବି କେତେ କାଟୁଛନ୍ତି କେଉଁ ସ୍ଟାଇଲରେ କାଟୁଛନ୍ତି ସେ ସ୍ଟାଇଲର ସେ ସ୍ଟାଇଲର ଚୁଟି କାଟିଲେ କେତିକି ପଇସା ଲାଗିବ କେତିକି ଲାଭ ହେବ କେତିକି କ୍ଷତି ହେବ ଏଇଟା ସେ ଜାଣିବା ଦରକାର ତ ଏଇଟା ଯଦି ସେ ଶିକ୍ଷିତ ହେଇଥିବେ ତ ଜାଣିବେ ନା ନହେଲେ କେମିତି ଜାଣିବେ ତେଣୁ ଆଜିକା ସମାଜରେ ଶିକ୍ଷା ହେଉଛି ଭଲ ଶିଖିବା ଟା ହେଉଛି ଭଲ ଜିନିଷ ବହୁତ ଶିକ୍ଷା ଗ୍ରହଣ କରିବା ଟା ବି ବହୁତ ଭଲ ଜିନିଷ ସେଥିପାଇଁ ମୁଁ ଚାହୁଁଛି ମୋ ପୁଅ ବହୁ ଝିଅ ଭାଇ ଭଉଣୀ ସମସ୍ତେ ଶିକ୍ଷା ବହୁତ ଶିକ୍ଷା ଲାଭ କରନ୍ତୁ